ଆମ ପରିବେଶର ସମସ୍ୟାଗୁଡ଼ିକ ଅଛି ନଦୀରେ ପ୍ୟାନ୍ ଖରାପ କରି ଦଉଛନ୍ ଜାତାଣ ମିଶିକି ବି ଜାତାଣ ପକେଇଦୋଉ ସବୁ ସେ ପ୍ୟାନ୍ କେ ଖରାପ୍ କରୁଚ ଦଉଛନ୍ ଆମ୍ ଆଉ ଜଙ୍ଗଲ୍ ମାନ୍ କେ ଗଛ୍ ଗୁଛ୍ ସବୁ କାଟି ନଉଛନ୍ ପାହାଡ଼୍ ପାହାଡ଼୍ ମାନ୍ କେ ବି ଯେଇକରି ବହୁତ୍ କେଚ୍ କେଚା କରିଦଉଛନ୍ ସମୁଦ୍ର ପାନି ବି ପିଇମୁ ବୋଲେ ଭଲ୍ ସେ ପିଇ ନାଁ ପାରବା ଯେତେ ଅବସ୍ତା କରୁଚନ୍ ଯେ ଚାଷ ଜମି ଭଲ୍ ସେ କଲେ ସେତେ ସେତେ ଭଲ୍ ସେ ନାଁ କରିପାରନ୍ କିଛୁ ବି ଆର ମାଟି ମାଟି କେ ବି ଯାନ୍ତା କି ବ୍ୟବହାର୍ କରୁଛନ୍ ସବୁ ଜାନ୍ତାଣ ଫଳିବ ସେ ମାଟି କି ବି ଖରାପ୍ କରିଦଉଛନ୍ ଆଉ ଶୀତଋତୁରେ ଶୀତଋତ ରେ ବହୁତ୍ କିଛୁ କରିଦେଉଛନ୍ ଯେ ଯେନ୍ତା କି ଆମେ ଭଲସେ ନ ରହି ପାରବାର୍ ବର୍ଷାଋତୁରେ ଏନ୍ତା ସମସ୍ୟା ହେଇଯାଇଛି ଯେ ଆମେ ଘରୁ ଭଲସେ ବାହାରି ନା ପାରୁ କେନୁ ରହିମୁଁ ବୋଲି ବି ରହି ନ ପାରୁ